ଏବେ ଆଉ ଆମ ଓଡ଼ିଆ ଭାଷାର କିଛି ମହତ୍ତ୍ୱ ନାହିଁ ଯେଉଁ ସ୍ଥାନକୁ ଗଲେ ମଧ୍ୟ ଇଂରାଜୀରେ ହିଁ ସବୁ କିଛି ଚାଲିଛି ତେଣୁ ଆମେ ଆମର ଓଡ଼ିଶାକୁ ବା ଆମ ଭାରତକୁ ଓଡ଼ିଶାକୁ ଆଗାମୀ ପିଢ଼ି ମାନେ ଯେଉଁମାନେ କି ସବୁ ଓଡ଼ିଆ ଜାଣିପାରିବେ ସେଥିପାଇଁ କିଛି ସାହାଯ୍ୟ କରିବା ଆବଶ୍ୟକ କାରଣ ଏବେ ଯେଉଁ ସ୍ଥାନକୁ ଗଲେ ମଧ୍ୟ ଖାଲି ଇଂରାଜୀରେ ସମସ୍ତ କାର୍ଯ୍ୟ କରିବା ପାଇଁ କୁହାଯାଉଅଛି କିନ୍ତୁ ଆମେ ଯେହେତୁ ଓଡ଼ିଶାର ପିଲା ଓଡ଼ିଶାର ନାଗରିକ ତେଣୁ ଆମକୁ ଓଡ଼ିଆ ଭାଷାର ମହତ୍ତ୍ୱ ବୁଝିବାକୁ ପଡ଼ିବ କାରଣ ଆମ ଓଡ଼ିଆ ଭାଷାର ପିତା ଫକୀର ମୋହନ ସେନାପତି ସେ କେତେ କଷ୍ଟ କରି ଆମ ଓଡ଼ିଆ ଭାଷାକୁ ପ୍ରଚଳିତ କରିଛନ୍ତି ଶାରଳା ଦାସ ଯିଏକି ଆମ ସଂସ୍କୃତ ଭାଗବତ ପୁରାଣକୁ ଓଡ଼ିଆ ଭାଷାରେ ଅନୁବାଦ କରି ଲେଖିଛନ୍ତି ସେଇମାନଙ୍କ ଭଳିଆ ମହାନ କବି ମାନଙ୍କର ମହତ୍ତ୍ୱ ରଖିବା ଉଚିତ୍ ସେଥିରୁ ମୋତେ ଏବେ ଆମ ସରକାର ମଧ୍ୟ ଗୋଟିଏ ପଦକ୍ଷେପ ନେଇ ଅଛନ୍ତି ଯେ ନୂଆ ଓଡ଼ିଶା ଯେଉଁଥିରେ କି ସମସ୍ତ ଓଡ଼ିଆ କାର୍ଯ୍ୟ ପାଇଁ ଓଡ଼ିଆ ଯେପରି ସମସ୍ତେ ଶିଖିପାରିବେ ଏଥିପାଇଁ ସେଥିପାଇଁ ସମସ୍ତ କାର୍ଯ୍ୟ ଓଡ଼ିଆରେ ହିଁ ହେଉଛି ଯେପରି ଆମେ ଅନ୍ୟମାନଙ୍କୁ ଓଡ଼ିଆ ଶିଖାଇବା ନିମନ୍ତେ ସେମାନଙ୍କ ପାଇଁ ବା କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ତଙ୍କ ପାଇଁ ଓଡ଼ିଆ ଭାଷାର ପ୍ରତିଯୋଗିତା ମାନେ ଆୟୋଜନ କରିବା ଉଚିତ ଓଡ଼ିଆ ଭାଷାର ପ୍ରତିଯୋଗିତାରେ ସେମାନଙ୍କୁ ଉତ୍ସାହିତ କରିବା ଉଚିତ ଓଡ଼ିଆ ଭାଷାର ମହତ୍ତ୍ୱ କହିବା ଉଚିତ ଓ ଓଡ଼ିଆ ଗୀତ ଶୁଣିବା ଉଚିତ ପୌରାଣିକ ଗଳ୍ପ ଅନ୍ୟମାନଙ୍କୁ ଶୁଣାଇବା ଗୀତ ଓଡ଼ିଆ ଗୀତରେ ସମସ୍ତଙ୍କୁ ଉତ୍ସାହିତ କରିବା ପୌରାଣିକ ଗପ ଗଳ୍ପ ମଧ୍ୟ ଓଡ଼ିଆରେ ସେମାନଙ୍କୁ ଶୁଣାଇବା ଏହିପରି ଅବଦାନ ଥିଲେ ଆମ ଓଡ଼ିଆ ଭାଷା ନିଶ୍ଚୟ ଆଗକୁ ବଢ଼ିବ ଏଥି ନିମନ୍ତେ ମୁଁ ସମସ୍ତଙ୍କୁ ମାନେ ଏଥି ନିମନ୍ତେ ସମସ୍ତେ ଓଡ଼ିଆ ଭାଷାକୁ ସମ୍ମାନ ଦିଅନ୍ତୁ ଇଂରାଜୀ ଯେଉଁଠାରେ ଅତି ଆବଶ୍ୟକ ସେଠାରେ ହିଁ ଇଂରାଜୀ ଭାଷାକୁ ବ୍ୟବହାର କରନ୍ତୁ ନଚେତ୍ ଆମ ଓଡ଼ିଆ ଭାଷାକୁ ବ୍ୟବହାର କରନ୍ତୁ